ହ୍ୟାଲୋ ବାବୁ ମୁଇଁ ତମର୍ ଦୁକାନରୁ ଖାଇବାଟା ଅର୍ଡ଼ର୍ କରିଥିନି ଖାଇବାର୍ ଲାଗି ତୁମେ ଯାହାକେ ତୁମେ ପଠେଇଥିଲ ସେ କାହିଁ ଗଲା ନଅ ବଜେ ମୁଇଁ କରିଥିନି ଏବେ ରାତି ଦଶ ବାଜି ଗଲାନେ ମୁଇଁ ନିଜେ ରାନ୍ଧି ବି ଖାଇ ନେଇଁ ପାରେ କି କିଛି ନେଇଁ ସେ ପିଲାଟା ଯେନ୍ ତୁମର୍ ପାର୍ସଲ୍ ବଏ ଥିଲା ସେ ଫୋନ୍ ଫାନ୍ କିଛି ବି ଉଠଉଛେ ନାଇଁ ଦୁଇ ଚାରି ଥର୍ ଫୋନ୍ କଲା କେ ଉଠଉଛେ ଇ ଛକରେ ଅଛେ ସେ ଛକରେ ଅଛେ ବୋଲିକି ନା ମୋତେ କହେଲା ଆରୁ ତା'ପରେ ବି ବର୍ଷା ବି ହଉଛେ ମୁଇଁ କାଣା କର୍ମି ତୁମର୍ ଦୁକାନରୁ ତୁମେ ଆନି ଦେବ କି ମୁଇଁ ଖାଇ ଯିମି କି କାଣା କର୍ମି ମୁଇଁ ତ କିଛି ଜାଣି ନେଇ ପାର୍ବା କେନ୍ତା କର୍ମି ତୁମେ ଟିକେ ହେଲେ କୁହ ନାଇଁ ତ ସେ ପାର୍ସଲ୍ ବଏ କେ ତୁମେ ହେଲେ ଟିକେ ଫୋନ୍ କରିକି ନା କୁହ ମୋର୍ ସିନା ଫୋନ୍ ରିସିଭ୍ ନେଇ କର୍ବା ସିଏ ମୁଇଁ ତ ଭାଇ ତୁମେ ଦେଖ ଦଶ୍ ଜାଗାରେ ଆର୍ କୁଡ଼ିଏ ବୋଲେ ବି ଏକ୍ସଟ୍ରା ତାକେ ଟିପ୍ ବୋଲେ ବି ଟିପ୍ ଦେମି ସବୁ କିଛି ଦେମି ଦେଖ ଚିକେନ୍ ଫିକେନ୍ ସବୁ ତ ପୁରା ଅର୍ଡ଼ର୍ କରା ହେଇଥିଲା ଏତେ ପର୍ଯ୍ୟନ୍ତ ତୁମେ ତୁମେ ନେଇ ଆନି ଯିବାର ରିଜନ୍ କାଣା ଅସୁବିଧା ହେଲା ଯେ ଭାଇ ତୁମର୍ ଲାଗି ବୋଲି ଭାଇ ମୁଇଁ ରାତିରେ ଏବେ ଭୁକେ ଶୋଇମି କେ ଭାଇ ତୁମେ କୁହ କାଣା କେନ୍ତା ହେଲା ଯେ ତା କେ ଟିକେ ଫୋନ୍ ଲଗ ଆର୍ ମୋତେ ଟିକେ ଜଣାବ ନେଇ ହେଲେ ଭାଇ ତୁମେ ନିଜେ ହେଲେ ମୋତେ ଖାଇବାର୍ ଲାଗି ଆନିଦିଅ କି ନେଇ ହେଲେ ତୁମେ କାଣା ଗୋଟେ ବ୍ୟବସ୍ଥା କର ସେଇ ହିସାବରେ ମୁଇଁ ଭାଇ ଦେଖ ତମ୍କେ ଯୁଗେଛେ ଆଉ ବହୁତ ଟାଇମ୍ ହେଇଗଲା ଘଣ୍ଟା ଘଣ୍ଟା ପାଇଁ ରାତିରେ ମୁଇଁ କେନ୍ତା କର୍ମି ଜଣେ ଲୋକ୍ ଅଛେ ଭାଇ ରାନ୍ଧି ବି ଖାଇ ନେଇଁ ପାର୍ବା କିଛି ବି ନାଇଁ ଭାଇ କିଛି ଗୁଟେ କର